ଏହାର ବ୍ୟାଟେରୀ ଚାର୍ଜ ଦିନକୁ ଦୁଇ ଦିନ ଯାଏ ଚାର୍ଜ ରହୁଛି ଓ ଏହାର ସ୍କ୍ରିନ୍ ମଧ୍ୟ ଭଲ ଅଛି ଆଉ ଏହା ହାଙ୍ଗ୍ ହେଉନାହିଁ ଏଥିରେ ଯାହା ଚାହିଁଲେ ଭଲ ଭାବରେ କାର୍ଯ୍ୟ କରିହେଉଛି ଓ ଏହାଦ୍ୱାରା ନେଟ୍ ଭଲ ଭାବରେ ବ୍ୟବହାର କରିପାରୁଛି ଏହା ମୋ ପାଇଁ ଭଲ ଅଟେ